ଓଡ଼ିଶାର ଆମର ମୁଖ୍ୟ ସଂଗଠନ କୃଷି ସଂଗଠନମାନଙ୍କର ଭିତୁରୁଁ ଆମର ଓଡ଼ିଶା କୃଷି ସମବାୟ ସୋସାଇଟି ଅଛି ଆମର୍ ଗାଁରେ ଯେନୁ ସେ ସୋସାଇଟିରେ ମାନେ ସଂଗଠିତ ହିସାବେ ଚଲା ଯାଉଛି ସଂପାଦକ ରହୁଛନ୍ତି ଚେୟାର୍ ମାନେ ଚେୟାର୍ମ୍ୟାନ୍ ରହୁଛି ସଂପାଦକ ରହୁଛି ଆଉ କୃଷିକ୍ଷେତ୍ର ହିସାବେ ପ୍ରତିନିଧିତ୍ୱ କରିବା ଆଉ ଆମର୍ ଗାଁରେ ଇ ସମବାୟ ହିସାବେ ସାର୍ ଓଷ ଠିକ୍ ସମୟରେ ପ୍ରୟୋଗ କରିବାର୍ ବି ବିଧି ବିଧାନ ବତା ଯାଉଛି ତାର୍ ପରେ ଆମର୍ ଓଷ ତାର୍ ପରେ ଏ ଧାନ କଟା ଅମଲ୍ ଏସବୁ ବାବଦରେ ଆମକୁ ବୁଝାଯାଉଛି ଆଉ ତାଲିମ୍ ବି ଦିଆଯାଉଛି ଆଉ ବେଶୀ କିରି ଆମରି କୃଷି ସମବାୟ ସୋସାଇଟି ଆମର୍ ଗାଁରେ ଚଲୁଛେ